ବର୍ଣ୍ଣମାନଙ୍କର୍ ସମଷ୍ଟିକେ କୁହାଯାଏସି ଶବ୍ଦ ଆରୁ ଶବ୍ଦମାନଙ୍କର ସମଷ୍ଟିକେ କୁହାଯାଇସି ବାକ୍ୟ ବାକ୍ୟରେ କ୍ରିୟା ଥିସି କର୍ତ୍ତା ଥିସି ତାପରେ ଯାଇକରି ଗୁଟେ ବାକ୍ୟ ହେସି ହେନ୍ତା ବାକ୍ୟମାନଙ୍କ୍ର ଭିତ୍ରୁ ଖଣ୍ଡବାକ୍ୟ ଗୋଟିଏ ଖଣ୍ଡବାକ୍ୟ କର୍ତ୍ତା ସମାପିକା ପ୍ରିୟା କ୍ରିୟା ଥିଲେ ବି ଯଦି ତାର୍ ଅର୍ଥ ନାଇଥିବା ସତେବେଲେ ଅର୍ଥଟା ଯଦି ପୂରା ନେଇହଉଥିବା ସମ୍ପୂର୍ଣ୍ଣ ନେଇ ହଉଥିବା ତାହାକେ କୁହାଯାଇସି ଖଣ୍ଡବାକ୍ୟ ଖଣ୍ଡବାକ୍ୟ ଦି ପ୍ରକାରର ପ୍ରଧାନ୍ ଖଣ୍ଡ ବାକ୍ୟ ଗୁଟେ ଆର୍ ଗୁଟେ ହେଲା ଅପ୍ରାଧାନ୍ ଖଣ୍ଡବାକ୍ୟ ଆରୁ

ଯେଉଁମାନଙ୍କୁ ବିଶ୍ୱାସ୍ କରୁଥିଲି ଇ ବାକ୍ୟରେ ଭିଲ୍ କର୍ତ୍ତା ଅଛି ଆରୁ କ୍ରିୟାବିଲ୍ ଅଛି କିନ୍ତୁ ତାର୍ ଅର୍ଥଟା କିଛି ବୁଝାବାର୍ ନାଇ ହେତିର୍ଲାଗି ଏଇଟା ବି ଗୁଟେ ହେଲା ଖଣ୍ଡବାକ୍ୟ